ମୁଁ କିଣିଥିବା କୁର୍ତ୍ତୀର ଖରାପ ଗୁଣଟି ହେଉଛି ମୁଁ କିଣିଥିବା ସମୟ ରେ ତାର ରଙ୍ଗ ଯାହା ଥିଲା ଧୋଇବା ପରେ ତାର ରଙ୍ଗ ଛାଡ଼ି ଯାଇଛି